ହଁ ପର୍ଯ୍ୟଟକମାନେ ପାରମ୍ପରିକ ଖେଳ ବିଷୟରେ ମାନେ ଜାଣିବାକୁ ଚାହାନ୍ତି ଯେମିତି ଆମର ତ ସେଠି ଯେମିତି ପଞ୍ଜାବରେ କୁସ୍ତି ମହାରାଷ୍ଟ୍ରରେ ଝେଲିମ ତାମିଲନାଡ଼ୁରେ ଜଲ୍ଲିକାଟ୍ଟୁ ଆସାମରେ ଧୂପ ଖେଳ ଭଳି ଆମ ଓଡ଼ିଶାରେ ଭଲ କବାଡ଼ି ଖେଳ ହୁଏ ଯେଉଁଟାକି ଆମ ସମସ୍ତେ ଖେଳନ୍ତି ଆଉ ସେହିଟା ଅନୁଭବ କରାନ୍ତି ଖେଳଟା ବହୁତ ଭଲ ଲାଗେ ସେ ଖେଳ ଦେଖିବାକୁ ସମସ୍ତେ ଆସନ୍ତି ଆମର ସେହିଟା ଜାତୀ ଗାଁ ଗାଁ ମାନଙ୍କରେ ବେଶୀ ହୁଏ ଜିଲ୍ଲାମାନଙ୍କର ହୁଏ ହେଁ ସେହି ଖେଳଟା ପର୍ଯ୍ୟଟକମାନେ ଦେଖିଲେ ବି ବହୁତ ଖୁସି ଅନୁଭବ କରନ୍ତି ବହୁତ ଭଲ ଲାଗେ